ହେଲୋ ହଁ ନା ଆମ ହଁ ନା ଆମ ହୋଟେଲ ଭଲ ହଁ ରହୁଛି ହଁ ଆମ ହୋଟେଲରେ ଭଲ ଖାନା ଭଲ ଓଡ଼ିଆ ଖାନା ସବୁ ଚିକେନ୍ ମଟନ୍ ସବୁ ରୋଷେଇ ଆମର ଭଲ କ'ଣ ଖାଇବେ ଯାହା ଖାଇବେ ସବୁ ହେବ ଏଠୁ ଆମର ସବୁ ହୋଟେଲ୍ ଅପେକ୍ଷା ଆମ ହୋଟେଲ୍ ଭଲ ଡାକନ୍ତି ହୋଟେଲ୍

ଆଉ ନାଁ ନାଁ ଆମର ଭଲ ଚିକେନ୍ ରାବିଡ଼ି ମଟନ୍ ସବୁ ହେଉଛି ସବୁ ହେଉଛି ଯିଏ ଉଷୁନା ଖାଇବେ ଯିଏ ଅରୁଆ ଖାଇବେ ଯିଏ ସବୁ ରୋଷେଇ ଆମର ଏଠି ସବୁ ଠିକ୍ ଚାଲିଛି ଯାହା ଖାଇବେ ଆପଣ ଖାଆନ୍ତୁ ଚିକେନ୍ ଫିକେନ୍ ଖାଇବେ ଦିଆଯିବ ଯଦି ମଟନ୍ ଫଟନ୍ ଖାଇବେ ଦିଆଯିବ ଆଜି ଭଲ ହଁ ଆଜି ଆଜ୍ଞା ଭଲ ବାର ଅଛି ଭଲ ବାର ଅଛି ଯାହା ଖାଇବେ ଯାହା ଖାଇବେ ମଟନ୍ ଖାଆନ୍ତୁ ଚିକେନ୍ ଖାଆନ୍ତୁ ରାବିଡ଼ି ରେଟ୍ ରେଟ୍ ତ ଏଇ ଚିକେନ୍ ଫିକେନ୍ ପ୍ଲେଟ୍ ଖାଇଲେ ଅଶୀ ଟଙ୍କା ନବେ ଟଙ୍କା ଏହିଭଳିଆ ଶହେ ଦେଢ଼ଶହ ଦୁଇଶହ ଏଇ ଭଳିଆ ଖାନା ନେଇକି ପଇସା ଆଉ ଯୋଉ ଖାନା ଖାଇବେ ସେ ଖାନାର ପଇସା ହଉ ଖାଅ ଯାହା ଖାଇବ ଆମର ପିଲା ଅଛନ୍ତି ପିଲା ଅଛନ୍ତି ଭାତ ଡାଲି ତରକାରୀ ଯାହା ଖାଇବେ ଦିଆଯିବ ଆଉ ଆମର ପିଲା ଅଛନ୍ତି ପିଲା ଦେବେ ଖାଇବା ପାଇଁ ଆପଣ ବସନ୍ତୁ ପଇସା କମ୍ କରିଦେବୁ ଆଉ ହଁ ହଉ ଆସନ୍ତୁ ବସନ୍ତୁ ହଉ ଆସନ୍ତୁ ବସନ୍ତୁ ଆମର ପିଲା ଅଛନ୍ତି ତୁମକୁ ଦେବେ ଖାଇବା ପାଇଁ ଆମେ ଟିକେ କମ୍ କରିଦେବୁ ଆଉ ଯାହା ଖାଇବେ ଦିଆଯିବ ଆଉ